ହ୍ୟାଲୋ ହଁ ହ୍ୟାଲୋ ହଁ ମୁଇଁ ଅନଲାଇନ୍ ଖାନା ଅର୍ଡ଼ର୍ କରୁଥିଲି ଆଉ ଜେନ୍ଟା କି ନାଁ ଆସ୍ବାର୍ ତେଲ ଆମରି ଆର୍ ଅଲଗାଟା ପଲେଇ ଆସିଛି ମୁଇଁ କାଁ ସି ଚିକେନ୍ ବିରିଆନି ଲେଗ୍ ପିସ୍ ଆରୁ ଚିଲ୍ଲି ଚିକେନ୍ ଆଉ ମନଚୁରିଆନ୍ ଆର୍ ଚାଓମିନ୍ ଅର୍ଡ଼ର୍ କରିଥିଲି ଆଉ ସେଇଠି ଜାଗାରେ ସେଇଟା ନାଇଁ ଆସି କରି ଅଲଗା ଟା ପଲେଇ ଆସିଛି ଏ ଭେଜ୍ର ଆଇଟମ୍ ପଲେଇ ଆସିଛି ଜେଣ୍ଟା କି ପସନ୍ଦ ନେହିଁ ଲାଗବାର୍ ନହଲେ ଆପଣ ଏଇଟା ରିଟର୍ଣ୍ଣ କରିନୁନ୍ ନା ତ ମୋର୍ ପଇସାଟା ଆପଣ ଫେରାଇ ଦଉନ୍ କେନ୍ତା ହେଲେଏ ଏଇଟା ଭୁଲ୍ରେ ସେଇଟା ଆସିଯାଇଛି ଆର୍ ହେ ଅର୍ଡ଼ର୍ଟା କ୍ୟାନସେଲ୍ କରୁନ୍ ନା ତ ମୋର୍ ଅର୍ଡ଼ର୍ଟା ଜେଣ୍ଟା ଅଛି ହେଟା ପଠଉନ୍ ନାଇଁ ତ ମୋର୍ ପଇସା୍ଟା ଆପଣ ରିଟର୍ଣ୍ଣ କରିଦଉନ୍